ମୁଁ ବହୁତ ଗୀତ ଭିକାରୀ ବଳଙ୍କ ପସନ୍ଦର ଗୀତକୁ ଭଲ ପାଏ ସିଏ ପ୍ରଭୁ ଭଗବାନ ଜଗନ୍ନାଥଙ୍କ କୃପାରେ ଯେଉଁ ଗୀତ ବୋଲନ୍ତି ସେଗୁଡ଼ିକ ବତି ଅତି ଆନନ୍ଦ ସୁନ୍ଦର ଲାଗେ ତାଙ୍କ ଗୀତ ଶୁଣିବାକୁ ବହୁତ ସୁ ଭଲ ଲାଗେ ମୁଁ ସେଇ ଗୀତ ଗୁଡ଼ିକ ଶୁଣିବାକୁ ବହୁତ ଭଲ ପାଏ ଭିକାରୀ ବଳଙ୍କର ଯେଉଁ ଗୀତ କଣ୍ଠରେ ବୋଲନ୍ତି ତାକୁ ଶୁଣିବାକୁ ବହୁ ଆନନ୍ଦ ଲାଗେ ବହୁତ ଖୁସି ବି ଲାଗେ ସେଇ ଜଗନ୍ନାଥଙ୍କ ପ୍ରାର୍ଥନା ତାଙ୍କ ଗୀତ ଶୁଣି ମୋର ମନ ବହୁତ ଖୁସି ହୁଏ